ଦେଖିବାକୁ ଗଲେ ବ୍ୟାଙ୍କ ମାନଙ୍କରେ ମାନେ କିଛି ଖରାପ ଅନୁଭୂତି ଦେଖିବାକୁ ଗଲେ ବ୍ୟାଙ୍କ ସହିତ କାରବାର କରିବା ବେଳେ ବହୁତ କିଛି ମାନେ ରହିଛି କିଛି ସମସ୍ୟାର ସମାଧାନ ହେଉଛି କ'ଣ ନା ସମସ୍ୟାର ସମାଧାନ ହଉଛନ୍ତି ମାନେ ମାନେ ମାନେ ଧାଡ଼ିରେ ଧାଡ଼ି ରହିଲା ବେଳେ ମାନେ ମାନେ ପଛ ଲୋକ ଆସିକିରି ମାନେ ଆଗରେ ରହିଯାଇଥାନ୍ତି ଯେମିତିକି ଖାତା ପ୍ରିଣ୍ଟିଂ କଲାବେଳେ ଆଉ ପଇସାପତ୍ର ଦେଲାବେଳେ ମଧ୍ୟ ମାନେ କିଛି ଗଡ଼ବଡ଼ ମଧ୍ୟ ହୋଇଥାଏ ବେଳେବେଳେ ଆଉ ବ୍ୟାଙ୍କରେ ବ୍ୟାଙ୍କରେ ମଧ୍ୟ ବେଳେବେଳେ ପଇସା ମଧ୍ୟ ଆମର କଟିଯାଉଛି ମାନେ ମାନେ ପଇସା ଥିବ ଆଜି କିନ୍ତୁ କିଛି କିଛି ପଇସା କଟିଯାଉଛି ଆମେ ଜାଣିପାରୁନୁ ଆଉଥରେ ସେ ତାର ଟୋଲ୍ ଫ୍ରି ନମ୍ବରକୁ ଆମେ କଲ୍ କରିକି କ'ଣ ହେଇଛି କ'ଣ ନାହିଁ ତାର ମଧ୍ୟ ଆମେ ବୁଝିଥାଉ ବ୍ୟାଙ୍କରେ ବହୁତ କିଛି ମାନେ ବି ପ୍ରୋବ୍ଲେମ୍ ହୋଇଥାଏ ବେଳେବେଳେ ଆଉ କର୍ମଚାରୀମାନେେ କର୍ମଚାରୀମାନେ ମଧ୍ୟ ବହୁତ କିଛି ମାନେ ବେଳେବେଳେ ରେସପନ୍ସିବିଲିଟି ମାନେ ନେଇ ନେଇନଥାନ୍ତି ଆଉ ଲୋକମାନଙ୍କୁ ମଧ୍ୟ ବହୁତ କିଛି ମାନ ଖରାପ ମାନେ ମାନେ କହିଥାନ୍ତି ରାଗିକରି ମାନେ ତ ସେଥିପାଇଁ